ସାଧାରଣତଃ କୃଷକମାନଙ୍କର ପାଖରେ ଜମି ଥିଲେ ମଧ୍ୟ ତାଙ୍କର ଜମିଗୁଡ଼ାକ ତାଙ୍କ ବାପା ଆଉ ଜେଜେବାପାଙ୍କ ନାମରେ ଥାଏ ପ୍ରଥମତଃ ସେମାନଙ୍କର ନାଁରେ ଜମି ନଥାଏ ଜମି ପଟା ନ ଥାଏ ତେଣୁ କୌଣସି ପ୍ରକାର ସାର୍ଟିଫିକେଟ ବାହାର କରିବାକୁ ହେଲେ ସେମାନଙ୍କର ନିଜର ଜମି ନ ଥାଏ ଆଉ କୌଣସି ଲୋନ ପାଇବାକୁ ହେଲେ ତାଙ୍କ ନିଜ ନାମରେ ଜମି କମ୍ ଥାଏ ଆଉ ଗ୍ରାମାଞ୍ଚଳରେ ଏହି ସମସ୍ୟାଟା ବେଶି ଥାଏ କାରଣ ସେ ଜମିଗୁଡ଼ାକ ତାଙ୍କର ପୂର୍ବପୁରୁଷଙ୍କ ନାଁରେ ଥାଏ ଆଉ ଏଇ କୃଷକମାନେ ମଧ୍ୟ ସେହି ସମସ୍ୟାଟା ବର୍ତ୍ତମାନ ବେଶି ସମ୍ମୁଖୀନ ହେଉଛନ୍ତି ତେଣୁ ଯେ କୌଣସି ବ୍ୟାଙ୍କକୁ ଗଲେ କି କୌଣସି ସୋସାଇଟି ଗଲେ ଋଣ ପାଇଁ ସେଇଠି ସେମାନେ ମନା କରିଦିଅନ୍ତି କାରଣ ତାଙ୍କ ନାରେ ଜମି ନ ଥାଏ ଆଉ ସେ ଜମି ଗୁଡ଼ାକ ତାଙ୍କ ଭାଇ ଭାଇ ଭିତରେ ମଧ୍ୟ ପାଞ୍ଚ ଭାଇ ଥିଲେ ମଧ୍ୟ ସେଗୁଡ଼ାକ ତାଙ୍କ ଭିତରେ ଡ଼ିଭାଇଡ୍ ହୋଇନଥାଏ ଇଏ ଗୋଟିଏ ବଡ଼ ସମସ୍ୟା ଆଉ ଏହି ଯେଉଁ ଜମି ସମ୍ବନ୍ଧୀୟ ପରାମର୍ଶ ପାଇବା ପାଇଁ ହେଲେ ସେମାନେ ବିଭିନ୍ନ ଅଫିସ ମଧ୍ୟ ଯାଆନ୍ତି ଆରଇ ଅଫିସ ଯାଆନ୍ତି ସୋସାଇଟିକୁ ମଧ୍ୟ ଯାଆନ୍ତି ସେଠାରେ ସେ ସମସ୍ୟାକୁ ସମାଧାନ କରିବାପାଇଁ ସେମାନେ ତାଙ୍କୁ ପରାମର୍ଶ ଦିଅନ୍ତି ଯେ ପରାମର୍ଶ ଭିତରେ ସେମାନେ ପ୍ରଥମତଃ କୁହନ୍ତି ତୁମ ଜମିକୁ କେମିତି ତାଙ୍କ ଭିତରେ ବଣ୍ଟନ କରାଯିବ ଆଉ ଠିକ୍ ଭାବରେ ମାପଚୁପ ମଧ୍ୟ ଏକ ବଡ଼ ସମସ୍ୟା କାରଣ ସେ ଜମି ପଟ୍ଟାରେ ଯେତିକି ଜମି ଲେଖାଯାଇଥାଏ ସେତିକି ଜମା ଜମି ତାଙ୍କ ପାଖରେ ନ ଥାଏ ଇଏ ଗୋଟିଏ ବଡ଼ ସମସ୍ୟା ଯେହେତୁ ସିଏ ବହୁତ ଦିନରୁ ସେ ଜମି ଗୁଡ଼ାକ ତାଙ୍କ ବାପା ଜେଜେବାପାଙ୍କ ଅମ ଅମଳରୁ ଥିଲା ସେଇଟା ମାପଚୁପ ହୋଇନଥିଲା ତେଣୁ ବର୍ତ୍ତମାନ ମାପ ବର୍ତ୍ତମାନ ପ୍ରକୃତ ମାପ କଲାବେଳକୁ ସେ ଜମିର ପରିମାଣଟା ଟିକିଏ କମି ଯାଇଥାଏ ଏହି ଗୋଟିଏ ସମସ୍ୟା ଆଉ ଯେଉଁ ତାଙ୍କ ସମ୍ପତି ଅଧିକାର ପାଇବା ପାଇଁ ସେମାନେ ମଧ୍ୟ ସରକାରଙ୍କର ସାହାଯ୍ୟ ସେମାନେ ଲୋଡ଼ନ୍ତି ଆଉ ସେହି ଅନୁସାରେ ତହସିଲ ଅଫିସରେ ମଧ୍ୟ ସେମାନେ ଆପ୍ଲାୟ କରନ୍ତି ଆଉ ସେଇଟା ମଧ୍ୟ ବହୁତ ଦିନ ଲାଗି ଯାଇଥାଏ